ହଁ ନମସ୍କାର ହଁ ହଁ ନମସ୍କାର

ହଁ ମୁଁ ମେଡ଼ିକାଲରେ ଅଛି

ହଁ ହଁ ହଁ ହଁ ହଁ କେତେବେଳେ ଆସୁଛନ୍ତି କେତେବେଳେ ଆସୁଛନ୍ତି ହଁ ଟିକେ ଗହଳି ଅଛି ଆଉ ହଁ ଏଣ୍ଟ୍ରି କଲାପରେ ହଁ ଏଣ୍ଟ୍ରି କରିବାକୁ ଲେଖିବାକୁ ପଡ଼ୁଛି ନାଁ ହଁ ମାନେ ନିଜ ଗାଆଁ ନାଁ ଆଡ଼୍ରେସ୍ ନାଁ ଲେଖିବାକୁ ପଡ଼ୁଛି ତ ନମ୍ବର ଲେଖିବାକୁ ନମ୍ବର ଲେଖିବାକୁ ପଡ଼ୁଛି ଟିକେ ଗହଳି ନାଁ ନାଁ ଏଇଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ତ ନାଁ ଏଇଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ତ ଏଇଟା ଫ୍ରିରେ ମାନେ ହଁ ଚିକିତ୍ସା କରାହେଉଛି ଏଇଟା ତ ସରକାରୀ ମେଡ଼ିକାଲ ତ ଏଇଟା ଫ୍ରିରେ ବିକା ହେଉଛି

ହଁ ହେଇପାରିବ ଏଇଟା ଭଲ ଏଇଠି ଚିକିତ୍ସା କରାହେଉଛି ତ ଏଇଠି ଭଲ ତମର ମାନେ ହଁ ଚିକିତ୍ସା ଏଇଠି ଭଲ କରାହଉଛି ତୁମେ ଭଲ ହେଇଯିବ

ହଁ ମାନେ ତମର ଯେଉଁ ଚିକିତ୍ସା କରାହବ ତ ମେଡିସିନ୍ ବି ଦିଆହବ ଆଉ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ କାର୍ଡ଼ ଅଛି କି ତମର ହଁ ମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଥିଲେ ଫିଫ୍ଟି ପରସେଣ୍ଟ ଡିସ୍କାଉଣ୍ଟ ହେଉଛି ହୁଁ ହଁ ହଁ ଆପଣ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଧରିକି ଆସନ୍ତୁ ତ ଫିଫ୍ଟି ପରସେଣ୍ଟ ଡିସ୍କାଉଣ୍ଟ ଯିବ ତ ଭଲ ଚିକିତ୍ସା ହବ ଆପଣ ଭଲସେ ଦୋୖଡ଼ି ପାରିବେ ହଁ ହଁ ଦୋୖଡ଼ି ପାରିବେ